ଯେହେତୁ ମୁଁ ନବେ ଦଶକର ପିଲା ସେଥିପାଇଁ ମୋ ଆଗରେ ବହୁତ ପ୍ରକାର ପୋଷାକ ପରି ପରିଚ୍ଛଦରେ ପରିବର୍ତ୍ତନ ହୋଇଛି ତାହା ମୁଁ ମୋ ନିଜ ଆଖି ଆଗରେ ଦେଖିଅଛି

ଆଉ ପାଶ୍ଚାତ୍ୟ ପୋଷାକ ବି ଭଲ ଅଛି କିନ୍ତୁ ତାକୁ ବେଶୀ ଖରାପ କରି ଦେଉଛନ୍ତି କିଛି ଜଣ ବ୍ୟକ୍ତି ସେ ସେମାନେ ତାକୁ ଅପଭ୍ରଂଶ ସେ ପୋଷାକକୁ ଅପଭ୍ରଂଶ କରି ଦେଉଛନ୍ତି କଟାକଟି କରି ଦେଉଛନ୍ତି ସେଥିପାଇଁ ମୁଁ ଏଗୁଡ଼ାକ ମୋର ପସନ୍ଦ ନୁହେଁ